ମୁଁ ସାବୁନ ଆଣିଥିଲି ସର୍ଫ ବି ଆଣିଥିଲି ତ ସେ ସର୍ଫଟା ବି ଭଲ ପଡ଼ିଲା ଆଉ ସାବୁନଟା ବି ଭଲ ପଡ଼ିଲା ଆଉ ସାବୁନଟା ଲଗେଇବାକୁ ବି ଭଲ ଲାଗେ ଫେଣ ହୁଏ ଭଲ ବାସ୍ନା ବି ହୁଏ ପିଲାମାନେ ଆମର ଖୁସି ହୁଅନ୍ତି ସାବୁନଟା ଲଗେଇବାକୁ ଆଉ ନାଇଁ ନାଇଁ ମମି ଏଇଟା ଭଲ ଲାଗେ ସାବୁନ ଏଇଟା ଏଇ ସାବୁନ ହିଁ ଆଣ ସବୁବେଳେ ଆଉ ଏଇଟା ହିଁ ଲଗେଇବା ଆଉ ଭଲ ଲାଗୁଚି ଏମିତି କୁହନ୍ତି ତାପରେ ଆଉ ସର୍ଫ ବି କୁହନ୍ତି ନାଇଁ ନାଇଁ ପିଲାମାନେ ତ ସଫା କରନ୍ତିନି ମୁଁ ନିଜେ କରେ ସର୍ଫରେ ସର୍ଫ ବି ଭଲ ଫେଣ ହୁଏ ଆଉ ଭଲ ସଫା ବି ହୁଏ ତ ଭଲ ଲାଗେ ସେ ସର୍ଫରେ ସଫା କରିବାକୁ ସର୍ଫଟା ସବୁବେଳେ ଆମେ ଆଣୁ ସଫାକରି ଏଇ ସର୍ଫ ଏଇ ସାବୁନ ଏଇ କମ୍ପାନୀର ସବୁବେଳେ ଆଣୁ ଜିନିଷଟା ସଫା କରିବାକୁ ଆଉ ଲଗେଇବାକୁ ଆଉ ଘରେ ବି ସମସ୍ତେ ଭଲ ପାଆନ୍ତି ଲଗେଇବାକୁ ସାବୁନ ଆଉ ସର୍ଫ ବି ସଫା କରିବାକୁ ଭଲ ପାଆନ୍ତି ତ କହିବେ ଏଇ ସାବୁନ ଏଇ ସର୍ଫ ହିଁ ଆଣ ଘରକୁ ବ୍ୟବହାର କରିବାକୁ ତ ଏଇଟା ଠିକ ଅଛି ଏଇ ସାବୁନ ଆଉ ସର୍ଫଟା